ହଁ ଭାଇ କ'ଣ ଡ଼କ୍ୟୁମେଣ୍ଟ ଦରକାର ଅଛି ତୁ ନେଇନୁ କେନ୍ତି ପଳେଇଛୁ କହୁନୁ କ'ଣ ଡ଼କ୍ୟୁମେଣ୍ଟ ସବୁ ଦରକାର ଅଛି ଜନ୍ମ ସାର୍ଟିଫିକେଟ୍ ଜନ୍ମ ସାର୍ଟିଫିକେଟ୍ଟା କେଉଁଠି ରଖିଛୁ କି ମୁଁ ତ ଜାଣିନି ରେ ଅଛି ହଉ ମୁଁ ଖୋଜୁଛି ଟିକେ ରହ ମଳିଲା ମିଲିଲା ମୋବାଇଲ୍ ଇଣ୍ଟର୍ନେଟ୍ ସାହାଯ୍ୟରେ ମୁଁ ଏହି ଡ଼କ୍ୟୁମେଣ୍ଟଟିକୁ ପଠାଇଦେବି ତୋ ପାଖକୁ ଆଉ କ'ଣ ଡ଼କ୍ୟୁମେଣ୍ଟ ପଠାଇବାର ଅଛି ମୋତେ କହ କ'ଣ ଡ଼କ୍ୟୁମେଣ୍ଟ ସବୁ ଦରକାର ମୁଁ ଖୋଜିକି ମୋବାଇଲ୍ ହ୍ୱାଟ୍ସପ୍ରେ ପଠାଇଦେବି କ'ଣ ଡ଼କ୍ୟୁମେଣ୍ଟ ସବୁ ଦରକାର ଅଛି ମୋତେ ଶୀଘ୍ର ମେସେଜ୍ କରେ

ଜଲ୍ଦି କୁହ ଆଧାର କାର୍ଡ଼ ପାସ୍ପୋର୍ଟ ମୋବାଇଲ୍ ଏକାଉଣ୍ଟ ନମ୍ବର ହଉ ଆଧାର କାର୍ଡ଼ ନମ୍ବର ସାତ ଆଠ ତିନି ପାଞ୍ଚ ଛଅ ଚାରି ତିନି ଦୁଇ ଆଧାର କାର୍ଡ଼୍ ପଠେଇ ଦେଇଛି ଓ ଦେଖେ ମୁ କହୁଛି ହଉ ଏତିକି ତ ନା ଆଉ କ'ଣ ଦରକାର ଅଛି ମୋତେ କହିଲେ ମୁଁ ପଠେଇଦେବି ଜଲ୍ଦି ଶୀଘ୍ର କହ